ଯଦି ଆମ ଗ୍ରାମରେ କାହାକୁ ସାପ କାମୁଡ଼େ ଆମେ ସେହି ସାପ କାମୁଡ଼ା ଅଂଶକୁ ପଟିରେ ବାନ୍ଧି ଗୁଣିଆ ପାଖକୁ ନଯାଇ ଡାକ୍ତରଖାନା ନେଇଯିବା ଆବଶ୍ୟକ ସେଠାରେ ଡାକ୍ତର ବାବୁଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ଉଚିତ ଏବଂ ଘରକୁ ଆସି ନିୟମିତ ଔଷଧ ଖାଇବା ଏବଂ ସାପ କାମୁଡ଼ାର ଅଂଶକୁ ଔଷଧ ମାରି ଭଲ କରିବା ଆବଶ୍ୟକ